ମୁଁ ମୁଁ ଗଛ ଲଗାଇବା ପାଇଁ ବହୁତ ଭଲ ପାଏ କିମ୍ବା ରାସ୍ତା କୂଳରେ ଗଛ ଗଛ ଲଗାଇବା ପାଇଁ ଭଲ ପାଇଥାଏ ଆମ୍ବ ଗଛ ଲିମ୍ବ ଗଛ ଜାମ୍ବ କୋଳି ଗଛ ଇତ୍ୟାଦି ସମସ୍ତ ଗଛଙ୍କୁ ମୁଁ ଭଲ ପାଏ କିମ୍ବା ଗଛ ଲଗାଇବା ପାଇଁ ବହୁତ ପସନ୍ଦ ଇଚ୍ଛା କରିଥାଏ ଇତ୍ୟାଦି ସମସ୍ତ ଗଛ ଗଛରୁ ଫଳ ଫଳ କିମ୍ବା ଫଳ ଫଳ ଦେଇଥାନ୍ତି ଫଳରୁ ଆମେ ସମସ୍ତେ ଖାଇପାରୁ ରାସ୍ତା ଗଛ ଗଛ କୂଳରେ ଗଛ ଗଛର ଛାଇ ତଳେ ଆମେ ବିଶ୍ରାମ କରିଥାନ୍ତୁ କିମ୍ବା ବସିକିନା ଫୋନ୍ କିମ୍ବା ପ୍ର ପବନ ମାଧ୍ୟମ ମାଧ୍ୟମରେ ଆମେ ଟିକେ ଗଛ ତୁଳକୁ ବସିଥାନ୍ତୁ ଖରାଦିନ ସମୟରେ ଖରାଦିନ ସମୟରେ ଆମେ ଆମ୍ବ ଗଛ ଗଛ ତଳେ ଆମ୍ବ ଗଛ ତଳେ ବସିଥାଉ ଆମ୍ ଫବନ ପବନ କିମ୍ବା ଆମ୍ବ ଆମ୍ବ ପଡ଼ିଲେ ଆମେ ଖାଇଥାନ୍ତ ଖାଇପାରିଥାନ୍ତୁ ଆମ୍ ଆମ୍ବ ଖାଇବା ଫଳ ଗଛର ଗଛର ଫଳ ଗଛ ସମସ୍ତ କାଠ କିମ୍ବା ଘରର ଘରର ଚୁଲା କାଠ କିମ୍ବା ଇତ୍ୟାଦି ସମସ୍ତ ପ୍ରକାରରେ ବ୍ୟବହାର ହୋଇଥାଏ ଲଗାଇବା ପାଇଁ ବହୁତ ତା ହେଇଥାନ୍ତି କିମ୍ବା ଭାଇଭଉଣୀ ମାନଙ୍କୁ ସମସ୍ତ ଗଛ ଲଗାଇବା ପାଇଁ ଯୋଗ୍ୟତା ସ୍ୱୀକୃତ କରିଥାନ୍ତି